ଆମ ସ୍ୱାଧିନତା ଆନ୍ଦୋଳନ ବିଷୟରେ ଆମେ ଶୁଣିଛୁ ଯେତେବେଳେ ଆମ ଦେଶକୁ ଇଂରେଜମାନେ ବଣିଜ ବେପାର କରିବା ପାଇଁ ଆସିଥିଲେ ପ୍ରଥମେ

ସେତେବେଳେ ସେମାନେ କ'ଣ କଲେ ଇଂରେଜମାନେ ତାଙ୍କ ତାଙ୍କ ଭିତରେ ଦଳୀୟ ଗଠନ କରି ସେମାନେ ଆମ ଭାରତକୁ ଧିରେ ଧିରେ ବେପାର ବଣିଜ କରିବା ପାଇଁ ସେମାନେ ଆସିଲେ ବେପାର ବାଣିଜ୍ୟ କରିବା ପାଇଁ ଆସିବା ସଙ୍ଗେ ସଙ୍ଗେ ସେମାନେ ଦେଖିଲେ ଆମ ଭାରତରେ କୋଉଠି କୋଉଠି ସବୁ ଧନ ରତ୍ନ ସବୁ ସମ୍ପତି ଅଛି ସେମାନେ ସେସବୁ ଦେଖି ଲୋଭ କଲେ ଲୋଭ କଲା ପରେ ପରେ ସେମାନେ ଭାରତ ଭାରତକୁ ଧିରେ ଧିରେ ସବୁ ରାଜ୍ୟକୁ ଗୋଟେ ଗୋଟେ ତାଙ୍କ ଅଧିନକୁ ନେଇଗଲେ ନେଇଗଲା ପରେ ସେମାନେ ଦେଖିଲେ ଯେ ଭାରତର ତ ଲୋକମାନେ ବହୁତ ନିରୀହ ବହୁତ ସ୍ୱାଭିମାନ ଲୋକ ଆଙ୍କ ଭାରତରେ ବହୁତ କିଛି ଧନ ରତ୍ନ ଅଛି ଆମେ ଏସବୁ ଏସବୁ ଜିନିଷକୁ ନେଇ ଆମ ଦେଶକୁ ଆମେ ପଳେଇଯିବୁ ସେଥି ସହିତ ସେମାନେ ପ୍ଲାନ୍ କରି ଆମ ଭାରତୀୟ ଲୋକମାନଙ୍କୁ ସମସ୍ତଙ୍କୁ ସେମାନେ ନିର୍ଯ୍ୟାତନା ଦେବାର ସେମାନେ ଧିରେ ଧିରେ ଆରମ୍ଭ କଲେ ଆରମ୍ଭ କଲା ଫଳରେ ସେମାନେ ବହୁତ ଲୋକଙ୍କୁ ଶୋଷଣ କଲେ ତାଙ୍କ କଥା ମାନି କାମ କରିବା ପାଇଁ କହିଲେ ବିଲରେ ଖରାରେ ଖଟେଇବା ପାଇଁ କହିଲେ ଖାଇବା ପାଇଁ ଦେଲେ ନାହିଁ ଲୋକଙ୍କୁ ବହୁତ ଚାବୁକରେ ମାଡ଼ ଦିଅନ୍ତି ଏ କାମ କର ସେ କାମ କର ଯଦି କାମ ନ କରିବ ଖାଇବା ବନ୍ଦ ଯଦି ତମେ ଏଇଟା ନ କରିବ ତମେ ଆଜି ରାତିରେ କାମ କରିବ ତା'ପରେ ତାଙ୍କର ବୋହୁ ଝିଅଙ୍କୁ ବି ବହୁତ ଅତ୍ୟାଚାର କରନ୍ତି ସେମାନେ ଗୁଲାମ ଭଳି ସେମାନେ ଖଟା କରନ୍ତି ଆଉ ପ୍ରତ୍ୟେକ ସମୟରେ ସେମାନେ ଅନାହାରରେ ରଖିକରି ବହୁତ ମାନେ ନିର୍ଯ୍ୟାତନା ଦିଅନ୍ତି ମାଡ଼ ବି ମାରନ୍ତି ଲୋକମାନଙ୍କୁ ବହୁତ ଡରେଇ ଧମେକେଇକି କାମ ସବୁ ନିଅନ୍ତି ସେମାନେ ବସିଥିବେ କହିବେ ଏଠି ଜିନିଷ ମାଲ ବୋହି ନେଇକି ଆଣ ଯଦି ନ ଯିବ ସେମାନଙ୍କୁ ବହୁତ ବାଡ଼ାନ୍ତି ଏହିପରି କରିବା ସଙ୍ଗେ ସଙ୍ଗେ ଆମର ଯେଉଁ ମାନ୍ୟ ବ୍ୟକ୍ତି ଲୋକମାନେ ସବୁ ଥିଲେ ସେମାନେ ଭାବିଲେ ଯେ ଧିରେ ଧିରେ ଇଂରେଜମାନେ ଆମ ଦେଶକୁ ସ୍ୱାଧୀନ କରି ସ୍ୱାଧିନତା ଛଡ଼େଇ ନେଇ ତାଙ୍କ ଅଧିନରେ ରଖିବା ପାଇଁ ଚାହୁଁଛନ୍ତି ତ ଆମେ ସେସବୁକୁ କେମିତି ଆଗାମୀ ପିଢ଼ିକୁ ଆମେ ରକ୍ଷା କରିବା ଆଉ କେମିତି ଆମେ ଆମ ଭାରତକୁ ଆମ ଜନ୍ମ ମାଟିକୁ ଆମ ମା' କୁ କେମିତି ଆମେ ବଞ୍ଚେଇବା ତ ସେମାନେ ଗୋଟେ ପ୍ଲାନ୍ କରି ବଡ଼ ବଡ଼ ନେତା ଆଉ ସେମାନଙ୍କ ଭିତରେ ମହାନତା ମଣିଷମାନଙ୍କ ଭିତରେ ଗୋଟିଏ କମିଟି ଗଠନ ହେଲା ଧିରେ ଧିରେ ସେମାନେ ବିଚାର କରି ସତ୍ୟାଗ୍ରହ ଆରମ୍ଭ କଲେ ସତ୍ୟାଗ୍ରହ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭିତରେ ମହାତ୍ମା ଗାନ୍ଧୀ ଗୋପବନ୍ଧୁ ଦାସ ଜବାହାରଲାଲ ନେହେରୁ ତା' ସହିତ ସେମାନଙ୍କର ମିଟିଙ୍ଗ୍ ହେଲା ମିଟିଙ୍ଗ୍ ହୋଇକି କହିଲେ ଆମର ଯୁବ ସଂଘମାନଙ୍କୁ ନାରୀ ଶକ୍ତିମାନଙ୍କୁ ଆମେ ବୁଝେଇଵା ପ୍ରେରଣା ଦେବା କେମିତି ଆମ ଭାରତ ମାତାକୁ ଆମେ ଆମ ତାଙ୍କ ଇଂରେଜମାନଙ୍କ କବଳରୁ ଆମେ ରକ୍ଷା କରିବା ଆଉ ଆମ ଭାରତ ମାତାକୁ ଆମେ ସମ୍ମାନ କରି ଆମେ ତାଙ୍କ କବଳରୁ ରକ୍ଷା କରିବା ତା' ସହିତ ସେମାନେ ବିଚାର କରି ରାତିରେ ଅନିଦ୍ରା ହେଇ ବହୁତ ରାଜ୍ୟ ବୁଲି ବୁଲି ଗାଁ ଗାଁ ବୁଲି ବୁଲି ଲୋକଙ୍କ ପାଖକୁ ଯାଇ ତାଙ୍କୁ ରାତିରେ ବୁଝେଇ ଯୁବକ ମାନଙ୍କୁ ନାରୀମାନଙ୍କୁ ସମସ୍ତଙ୍କୁ ଶିକ୍ଷା ଦାନ କରି କେମିତି କ'ଣ କରି ଆମେ ଇଂରେଜମାନଙ୍କ ପାଖରୁ ଆମ ଭାରତ ମାତାକୁ ଆମେ ରକ୍ଷା କରିବା ତା' ସହିତ ସେମାନେ କ'ଣ କଲେ ଭାରତ ଛାଡ଼ ଆନ୍ଦୋଳନ ସେମାନେ ତିଆରି କଲେ ତିଆରି କଲା ପରେ ସେ ସବୁ ବି ଫେଲ୍ ମାରିବାରୁ ସେମାନେ ବିଶିଷ୍ଟ ଚିନ୍ତା କରି କହିଲେ କେମିତି କ'ଣ କରିକି ଆମେ ଯେମିତି ହେଲେ ବି ଆମ ଭାରତ ମାତାକୁ ଇଂରେଜମାନଙ୍କ କବଳରୁ ଆମେ ରକ୍ଷା କରିବା ଆଉ ଆମ ଦେଶକୁ ଆମେ ସ୍ୱାଧୀନ କରିବା ସେମାନଙ୍କର ସେହି ଦେଶ ସ୍ୱାଧୀନ କରିବା ପଛରେ ବହୁତ ବଡ଼ ମାନ୍ୟବ୍ୟକ୍ତି ମାନଙ୍କର ଜୀବନ ଦାନ ବି ସେମାନେ ଦେଇଛନ୍ତି ଲୋକଙ୍କର ପ୍ରେରଣା ହୋଇକି ରହିଲେ ତା ପରିବର୍ତ୍ତେ ଦିଲ୍ଲୀ ଦିଲ୍ଲୀ ଚଲୋ ବୋଲି ବ୍ୟବସ୍ଥା କରି ଗୋଟେ ଆମର ମିଟିଙ୍ଗ୍ କଲେ ସେ ମିଟିଙ୍ଗ୍ରେ ବହୁତ ବଡ଼ ବଡ଼ ମାନ୍ୟବ୍ୟକ୍ତି ମାନେ ବି ସବୁ ଗଲେ ସେଠି ସବୁ ଆନ୍ଦୋଳନ କଲେ କଲା ପରେ ଇଂରେଜମାନଙ୍କ ବିରୋଧରେ ବହୁତ ସେମାନେ ମାଡ଼ ଖାଇଲେ ଜେଲ୍ ବି ବହୁତ ଯାଇଛନ୍ତି ଜୀବନ ବହୁତ ବି ଯାଇଛି ଯାଇଛନ୍ତି ଆମ ଦେଶ ପାଇଁ ସେ ମାନ୍ୟବ୍ୟକ୍ତି ସେମାନଙ୍କ ଭିତରୁ ସର୍ବପ୍ରଥମେ ମୁଁ ମହାତ୍ମା ଗାନ୍ଧୀଙ୍କୁ ବି ବହୁତ ଧନ୍ୟବାଦ ଦେଉଛି ଜବହାରଲାଲ ନେହେରୁଙ୍କୁ ବି ଧନ୍ୟବାଦ ଦଉଛି ସୁବାଷ ବୋଷଙ୍କୁ ବି ଧନ୍ୟବାଦ ଦେଉଛି ସେମାନଙ୍କ ମାନେ ତାଙ୍କର ପ୍ରେରଣା ତାଙ୍କର ଉତ୍ସାହ ତାଙ୍କର ବଳିଦାନ ଆମ ଦେଶକୁ ସ୍ୱାଧୀନ କଲା ଅଗଷ୍ଟ ମାସ ଉଣେଇଶ ଶତଚାଳିଶ ମସିହାରେ ପନ୍ଦର ତାରିଖରେ ଆମ ଦେଶ ସ୍ୱାଧୀନ ହେଲା ତା ସହିତ ଆମେ ଆମ ଦେଶ ପାଇଁ ଯେଉଁ ଯେଉଁ ଲୋକମାନେ ଆମକୁ ମାନେ ପ୍ରେରଣା ଦେଇ ଆମ ଇଂରେଜମାନଙ୍କ କବଳରୁ ସେମାନେ ଆମ ଭାରତକୁ ସ୍ୱାଧୀନତା କରିଛନ୍ତି ସେଇମାନଙ୍କୁ ମୁଁ ନିଜ ମନ ହୃଦୟରୁ ବହୁତ ବହୁତ ଅଶେଷ ଧନ୍ୟବାଦ ଆଉ ସେମାନଙ୍କୁ ଆମେ ଚିର ସ୍ମରଣୀୟ ରଖିବୁ